ହଁ ମୁଁ କହି ପାରିବି ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା ହେଲା ପଚିଶ ଦୁଇଶହ ପଚିଶ ପାଞ୍ଚଶହ ପଞ୍ଚାବନ ଆଠ ହଜାର ଦୁଇଶହ ପଚିଶ ଏକ ଲକ୍ଷ ପାଞ୍ଚହଜାର ପଚିଶ